ଭାରତର ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ରର ସଙ୍ଗୀତ ମୋତେ ବହୁତ ପସନ୍ଦ ଲାଗ୍ସି ଆରୁ ମୋତେ ରୋମାଣ୍ଟିକ ଚଳଚ୍ଚିତ୍ର ଦେଖବାର୍ କେ ବହୁତ ପସନ୍ଦ ଲାଗ୍ସି ଆରୁ ମୋର ପ୍ରିୟ ଅଭିନେତା ହୋଉଛନ୍ତି ଅନୁଭବ ମହାନ୍ତି ଆରୁ ପ୍ରିୟ ଅଭିନେତ୍ରୀ ହଉଛେ ବର୍ଷା ପ୍ରିୟଦର୍ଶିନୀ ମୋତେ ଓଡ଼ିଆ ଗୀତ ବହୁତ ପସନ୍ଦ ଲାଗ୍ସି ଆର୍ ମୋର ପ୍ରିୟ ଗାୟକ ହଉଛେ ଇରା ମହାନ୍ତି